ଓଡ଼ିଆ ଭାଷା ଶିକ୍ଷା ଦେବା ପିଲାମାନଙ୍କୁ ନିହାତି ଗୁରୁତ୍ୱପୂର୍ଣ୍ଣ ଆଉ ଗୁରୁତ୍ୱପୂର୍ଣ୍ଣର କଥା ଓଡ଼ିଆ ଭାଷାଭାଷୀ ଲୋକ ବହୁତ ଅଛନ୍ତି ଓଡ଼ିଆ ଗୋଟେ ଆମର ମାତୃଭାଷା ଓଡ଼ିଆ ଶିଖିବା ଆମ ପିଲାମାନଙ୍କ ବହୁତ ଆବଶ୍ୟକ ଅଛି ଆଉ ଆମ ପିଲାମାନେ ଆମେ ଆମର ଅଭିଭାବକ ଯିଏ ବି ଅଛନ୍ତି ସମସ୍ତେ ଆମ ଓଡ଼ିଆ ଭାଷା ଭାଷୀ ଲୋକ ଓଡ଼ିଆ ଭାଷାକୁ ଆମେ ବହୁତ ଗୁରୁତ୍ୱ ଦଉଛୁ ଆଉ ଏଥିପାଇଁ ଦଉଛୁ ଆମେ ଜନ୍ମରୁ ଓଡ଼ିଆ ଭାଷା ଓଡ଼ିଆ ଭାଷାକୁ ଆମେ ଭଲ ପାଉଛୁ ଆଉ ଓଡ଼ିଆ ଗୋଟେ ଭଲ ଭାଷା ମିଠା ଭାଷା ପିଲାମାନଙ୍କୁ ଶିକ୍ଷା ଦେବା ବହୁତ ଗୁରୁତ୍ୱପୂର୍ଣ୍ଣ ଆଉ ମୁଁ ବୋଲି ନାହିଁ ସମସ୍ତେ ଏହା ଚାହୁଁଛନ୍ତି ଯେ ଓଡ଼ିଆ ଭାଷାକୁ

ଅଗ୍ରଗତି ପାଇଁ ଓଡ଼ିଆ ଭାଷାର ଅଗ୍ରଗତି ପାଇଁ କିଛି ବି ପଦକ୍ଷେପ ନିଆଯାଉ ଯେଉଁ ପ୍ରକାର ନେଇ ନିଆଯାଇପାରେ ଯେଉଁ ପ୍ରକାର ସକ୍ସେସ୍ ହେଇପାରୁ ଆମେ ଓଡ଼ିଆ ଭାଷାକୁ ଆମେ ଇଏ କରୁଛୁ ଯେ ଯେ ଯେ କୌଣସି ପ୍ରକାରେ ତାକୁ ଅଗ୍ରଗତି ଦିଆଯାଉ ଆଉ ପିଲାମାନେ ଆମର ଓଡ଼ିଆ ଭାଷା ଅନ୍ୟ ଭାଷାକୁ ଇଏ କରିବାକୁ ହେଲେ ତାଙ୍କର ବହୁତ ଅସୁବିଧାର ସମ୍ମୁଖୀନ ହବାକୁ ପଡ଼ୁଛି ଓଡ଼ିଆ ଭାଷାଟା ଆମର ନିହାତି ଆବଶ୍ୟକ ଆଉ ଶିଖିବାର ମାନେ ଓଡ଼ିଆ ଗୁରୁତ୍ୱ ଦେବାର ନା ଶବ୍ଦର କୌଣସି ଏଠାରେ ଆବଶ୍ୟକ ନାହିଁ କୌଣସି ପ୍ରକାରେ କିନ୍ତୁ ଓଡ଼ିଆ ଓଡ଼ିଆ ଭାଷାଟା ନିଶ୍ଚିତ ପିଲାମାନଙ୍କୁ ଶିଖାଇବା ଆବଶ୍ୟକ